ସାତ ଜାନୁଆରୀ ଦୁଇହଜାର ନଅ ଅଠର ଫେବୃଆରୀ ଦୁଇ ହଜାର ଏଗାର ଚବିଶ ଅଗଷ୍ଟ ଦୁଇହଜାର ଅଠର ଛବିଶ ନଭେମ୍ବର ଦୁଇହଜାର ସତର ତିରିଶ ଡ଼ିସେମ୍ବର ଦୁଇହଜାର କୋଡ଼ିଏ